ମୋର ନିକଟରେ ଏକ ନୂତନ ସହରକୁ ଚାଲିଯାଇଛି ଏବଂ ଆପ ମୋର ପାସ୍ପୋର୍ଟରେ ମୋର ଠିକଣା ଅପଡ଼େଟ୍ କରିବାକୁ ପଡ଼ିବ ଆବେଦନ ସହିତ ଆଗକୁ ବଢ଼ିବା ପୂର୍ବରୁ ମୋର ପ୍ରକ୍ରିୟା ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଗୁଡ଼ିକ ବୁଝିବାକୁ ଚାହୁଁଛି ଏପରି ଭାବୁଛି ଯେ ମୋର ଜଣେ ପଡ଼ୋଶୀଙ୍କ ସହ ମୋର ସ୍ଥାନାନ୍ତରଣ ବିଷୟରେ ଆଲୋଚନା କରୁଛି ମୋର ପାସ୍ପୋର୍ଟ ଠିକଣା ଅପଡ଼େଟ୍ କରିବାର ଆବଶ୍ୟକ ଏବଂ ପ୍ରକ୍ରିୟାକୁ ପୁଂଖାନୁ ପୁଂଖ ଭାବରେ ବୁଝିବା ପାଇଁ ମୋର ଇଚ୍ଛା ପ୍ରକାଶ କରୁଛି ଆବେଦନ ଆରମ୍ଭ କରିବା ପୂର୍ବରୁ ସମ୍ପୃକ୍ତ ପଦକ୍ଷେପ ଆବଶ୍ୟକ ଡକ୍ୟୁମେଣ୍ଟ ଏବଂ ଯୋଗ୍ୟତା ଅନୁସନ୍ଧାନ କରିବା ପାଇଁ ମୋର ଉଦ୍ଦେଶ୍ୟ ସେୟାର କରନ୍ତୁ